ଓଡ଼ିଶାରେ କୃଷି କ୍ଷେତ୍ରରେ ବହୁତ ଉନ୍ନତି ଘଟିଛି ଯେମିତି ଆମର ଗବେଷଣା ଦ୍ୱାରା ଜଣାପଡ଼ିଛିି ଯେ ଓଡ଼ିଶାରେ ଉନ୍ନତମାନର ଚାଷ ହେଇପାରୁଛି ଯେମିତି ଆମର ମୁଖ୍ୟ ଚାଷ ହେଉଛି ଧାନ ତ ଧାନ ଆକ୍ଚୁଆଲି କ'ଣ ହେଉଛି ଏଇ ଯେମିତି ଆମର କୋରାପୁଟ ଜିଲ୍ଲାରେ ବର୍ଷକୁ ଦୁଇଥର ଆଦାୟ କରାଯାଏ ସେମିତି ମାଣ୍ଡିଆ ତ ସବୁପ୍ରକାର ଏଠାରେ କୃଷି ଉନ୍ନତି କରିଛି ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଓ ୟୁ ଏ ଟି ଅଛି ତ ତାହାର ଗୋଟେ ବହୁତ ବଡ଼ ୟୁନିଭର୍ସିଟି କ୍ୟାମ୍ପ ଅଛି ତ ସେଠାରେ କ'ଣ ହେଉଛି ବହୁତ ପ୍ରକାରର ଡିପାର୍ଟମେଣ୍ଟ ରହିଅଛି ଯାହାଦ୍ୱାରା କୃଷି ଉପରେ କେମିତି ଡେଭଲପ୍ମେଣ୍ଟ ହେଇପାରିବ ତାକୁ କେମିତି ସୁରୁଖରେ ଚଳାଇହବ ତା' ଉପରେ ସରକାରଙ୍କ ତରଫରୁ ବହୁତ ପ୍ରକାର ଯୋଜନା ହୋଇଅଛି ତ ସେମିତି ଆମର ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ମଧ୍ୟ ଆମର ସଏଲ କଂଜର୍ଭେସନ ଅଛି ତାହାଦ୍ୱାରା ଆମର କେଉଁ ଜାଗାରେ କେଉଁ କୃଷି କାମ ହେଇପାରିବ ତ ତାହା ପାଇଁ ବି ଓ ୟୁ ଏ ଟି ଏଇଟା ପଦକ୍ଷେପ ନେଉଛି ଆଉ ଉନ୍ନତ ପ୍ରକାରର କୃଷି କାମ ହେଇପାରୁଛି